ଆମ ଗାଁରେ ଯେତବେଳେ ଦୁର୍ଗା ପୂଜା ହୁଏ ମୁଁ ସେତେବେଳେ ଯେଉଁ ମିସ୍ତ୍ରୀ ଆସିଥାଆନ୍ତି ଦୁର୍ଗା ମୂର୍ତ୍ତି ବନାଇବା ପାଇଁ ତାଙ୍କୁ ସାହାଯ୍ୟ କରିବା ପାଇଁ ସେଠାକୁ ଯାଏ ସେଠାକୁ ଗଲା ପରେ ସେ ଦେଇଥିବା ମାଟି ଚକଟିବା ବହୁତ କଷ୍ଟ ଥାଏ ତାକୁ ଚକଟିବା ସରିବା ପରେ ସେଠାରେ ମୂର୍ତ୍ତି ତିଆରି କରିବା ପାଇଁ କୁଟା ଦରକାରେ କୁଟା ଆଉ ବାଉଁଶ ନେଲା ସାରିବା ପରେ ତାକୁ ବାଗେଇକି ଭିଡ଼ି ବନ୍ଧାଯାଏ ବାନ୍ଧି ସାରିବା ପରେ ତା ଦେହରେ କୁଟା ମାଟି ଲଗାଯାଏ ମାଟି ଲଗାଇ ସାରିବା ପରେ ତାକୁ ଏକ ମୂର୍ତ୍ତିର ଆକାର ଦିଆଯାଏ ମୂର୍ତ୍ତି ଆକାର ଦେଇ ସାରିବା ପରେ ରଙ୍ଗ କରାଯାଏ ରଙ୍ଗ ଦିଆ ଟା କିଛି ସହଜ ଥାଏ ରଙ୍ଗ ଦେଇ ସାରିବା ପରେ ତାକୁ ମୂର୍ତ୍ତିକୁ ଭଲ ଭାବରେ ସଜାଯାଇଥାଏ ମୂର୍ତ୍ତି ସଜାସାରିବା ପରେ ମୂର୍ତ୍ତି ସଜା ସାରିବା ପରେ ଆମେମାନେ ଯାଇ ସେଠାକୁ ଯାଇଥାଉ ତାଙ୍କମାନଙ୍କ ସହିତ ଭଲ ପରିଚୟ କରିଥାଉ ଆମ ଗାଁରେ ଆଉ କୌଣସି ପୂଜା ହେଲେ ସେଇ ମିସ୍ତ୍ରୀକୁ ଡାକି ଅନ୍ୟ ଏକ ମୂର୍ତ୍ତି ତିଆରି କରୁ